ମୋ ଜୀବନରେ ଗୁରୁତ୍ୱପୂର୍ଣ ଶିକ୍ଷା ହେଉଛି ମୁଁ ଶିକ୍ଷକଙ୍କ ଠାରୁ ଏଇଆ ଶିଖିଛି ଯେ ବୃଦ୍ଧା ଆଶ୍ରମରେ ଅଛି ଆଉ ବୃଦ୍ଧାମାନଙ୍କୁ ମୁଁ ବହୁତ ସାହାଯ୍ୟ କରେ ଆଉ ସେମାନେ ଯେତେବେଳେ ଉଠିପାରନ୍ତି ନାହିଁ ବେଡ଼ରୁ ତ ମୁଁ ଯାଇକି ଉଠାଇଦିଏ ଖୁଆଇ ଦିଏ ବି ଆଉ ଯେତେବେଳେ ସେମାନେ ବୁଢ଼ା ବୁଢ଼ୀମାନେ ରୋଷେଇ କରିପାରନ୍ତି ନାହିଁ ରୋଷେଇ କରିକରି ବି ଦିଏ ଯେଉଁ କେତେବେଳେ କେଉଁ ଯାଗାରେ ଯଦି ଛୋଟା କଣା କୁଜା ଯଦି ଦେଖନ୍ତି କେତେବେଳେ କହିବେ ନାହିଁ ସାହାଯ୍ୟ କର ତ ମୁଁ ସେତେବେଳେ ସାହାଯ୍ୟ ବି କରେ ଆଉ ମୋ ମନରେ ବି ସାହାଯ୍ୟ କରିବା ପାଇଁ ବହୁତ ଇଚ୍ଛା ଅଛି ଆଉ ମୁଁ ମା ବାପା ଠାରୁ ବି ବହୁତ ଶିଖିଛି ଶିଖାଇଛନ୍ତି ବି କିନ୍ତୁ ସେତେବେଳେ ମାନେ ପଇସା ପତ୍ରର ଯଦି କହିବେ ଛୋଟା କଣା କେମ୍ପା ତ ସାହାଯ୍ୟ କର ତ କରିବି ବି ମୁଁ